ଦଶ ପନ୍ଦରଦିନ ପୂର୍ବରୁ ଛୁଆଙ୍କ ପାଇଁ ଡ୍ରେସ୍ ଆଣିଥିଲି ଖଜୁରୀ ପଡ଼ା ବିବି ଫ୍ୟାସନ ଦୋକାନରୁ ଭଲ ଡ୍ରେସ୍ ବଢ଼ିଆ କପଡ଼ା କପଡ଼ା ବି ଭଲ ପିନ୍ଧିକି ଛୁଆ ବି ଭାରି ଖୁସି ଆମେ ବି ଜିନିଷ ଭଲ ପଡ଼ିଲା ତାକୁ ବି ଖୁସି ତା'ପରେ ସମସ୍ତେ ପରିବାର ବି ସେମିତିଆ ସବୁ ଖୁସି ସବୁଦିନେ ଛୁଆପିଲାଙ୍କ ଡ୍ରେସ୍ ତ ଡ଼େଲି ଧୁଆ ହେଲା ଭଳିଆ ହେଉଛି ରଙ୍ଗ ଫଙ୍ଗ ବି ଦେଉନି ଭଲ ଲାଗୁଛି ପିନ୍ଧିବାକୁ ଛୁଆ ବି କହୁଛନ୍ତି ଦେଖିଆକୁ ବି ଭାରି ସୁନ୍ଦର ସେହିଟା ଲାଗୁଛି ଛାପା ଫାପା ବି ତା'ର ଭଲ ଅଛି ସାହି ପଡ଼ିଶା ଯିଏବି ଦେଖୁଛନ୍ତି ସ୍ତ୍ରୀ ଲୋକ ପୁରୁଷ ଲୋକମାନେ କପଡ଼ା ଭଲ ଡ୍ରେସ୍ ଭଲ କେଉଁ ଦୋକାନରୁ ଆଣିଥିଲ କ'ଣ ଏହି ଜିନିଷ କହୁଛନ୍ତି ଆଉ ଭଲ ଜିନିଷ ଗୁଡ଼ାକ ସେଠୁ ଆଗୁକୁ ଯେତବେଳେ ବି ଜିନିଷ ପତ୍ର ଆମର କିଣା ହେବ ଛୁଆ ମାନଙ୍କର ପାଇଁ କି ଆମ ପାଇଁ ବଡ଼ ଲୋକ ପାଇଁ ଆମେ ଯାଇ ସେହି ଦୋକାନରୁ ସେହି ଛାପା ଥିବା ଜିନିଷ କି ସେହି କମ୍ପାନୀର ଜିନିଷ ସବୁ ନେଇକି ଆସିବୁ ଆଉ ସମସ୍ତେ ବି ସେହିଟା ଭାବୁଛନ୍ତି ସମସ୍ତେ ଯାଇକି ସେ ଦୋକାନରୁ ବି ସେମତିଆ ଜିନିଷ ସବୁ ନେଇକି ଆସିବେ